ହୁଁ ହଁ ହୁଁ ଚାଲ ଖରା ହେଉଛି ଜୋର ସୋର ଚାରିଟା ବେଳକୁ ଯିବା ଚାଲ ଯିବା ଆଉ କ'ଣ ଇଏ ଆଉ କ'ଣ ସେ ମହାନ୍ତି ବାବୁଙ୍କର କାମ ସବୁ ଭଲ ସବୁ ଚାଲିଛିଟି ହୁଁ ରୋଜଗାର କରିବା ଦରକାର ଆଉ ପୁଣି ରୋଜଗାର ନ କଲେ ହେବନି ଆଉ ଦୁଇ ଚାରିଟା କାମ ଧର ହ ବା ଯିଏ ହୋଇଥାଉ ଆମେ ବଞ୍ଚିଲେ ଆପେ ବଞ୍ଚିଲେ ବାପର ନାଁ ଆଉ

ହୁଁ ସେ ଆସିଲା ହୁଁ ଆସିଲାତ ଆଉ ଏମିତି ଚାଲିଛି ସବୁ ଖାଇବା ପିଇବା ଚାଲିଛି କ୍ରିକେଟ୍ ଖେଳାଳୀ ସବୁ ଆସିଲେଣି ଦେଖା ହେଲେଣି କାର୍ଟୁନ୍ ଗୋଟେ ପେଟା କାର୍ଟୁନ୍ ଛିଡ଼ା ହୋଇଛି ଆଉ ଗୋଟେ ସେପଟେ ଗୋଟେ ଛିଡ଼ା ହୋଇଛି ମୋଡୁଛି ଗୋଟେ ପାଇପ୍ ଚାଲୁଚି ଚାଲୁ ଯୋଉଁ ଯାଏଁ ଯୋଉ ଦିନ ହଜିବ ହଜିବ ସମସ୍ତେ ଚାଲିବା ଦରକାରେ ବନ୍ଦ ହେଲେ ଅସୁବିଧା ହୁଁ ଆଉ ମୋଦୀ କ'ଣ ଏଠି ଅଛି କି ହୁଁ ଦେଖା କରିବାକୁ ଯିବା ହୁଁ ଯଦି ହେବ ଦେଖା କରିବା ଆମ ଦାବି କରିବା ଆଉ କ'ଣ ଯଦି ନ ଶୁଣିଲା ଆନ୍ଦୋଳନ ବସି କରିବା ସେଠି ବେଖିବା କ'ଣ ହେଉଛି ଆଉ ହୁଁ ହୁଁ ପିଲାମାନେ ଦୁଇ ଶହ ଟଙ୍କା ପାାଆନ୍ତୁ ହୁଁ ଯଦି ମୋର ପଚାଶ ହଜାର ସେମିତି ଦିଅ

ହଁ ହ ହଁ ତ ସବୁ ଭଲ ଆଉ ଖାଇବା ମାନେ ଏକ ନମ୍ୱର ଦୁଇଟା ବେଳେ ଯାଇଁ ଖାଏ ତିନିଟା ପନ୍ଦରରେ ଖାଇବା ଓଃ ଶାନ୍ତି ମାନେ ପୂରା ଶାନ୍ତି ଥିଲା ଖାଲି ଟିକେ ଶୋଇବା କମ ହେଲା ଶୋଇବା ଅଧାରୁ ନିଦ ଭଙ୍ଗ ହୋଇ କିଛି କାମ ମଶାମାନେ ପ୍ରବେଶ କରେଇ ଦେଲେ ମଶାମାନେ ପ୍ରବେଶ କଲେ ଆମେ ମଶାମାନଙ୍କୁ ଉଠେଇ ଆଣି ମନ୍ଦିରରେ ବସେଇଛନ୍ତି

ହଉ ଆସ ଆମର ପୁନଃ କାର୍ଯ୍ୟକୁ ଫେରି ଆସିବା